ବଗିଚା ଚାଷ କରିବାପାଇଁ ହଳ ଲଙ୍ଗଳ କୋଡ଼ି ଗୋଡ଼ି ଏବଂ ଘାସବଛା ଯନ୍ତ୍ର ଏବଂ ବିଭିନ୍ନ ପ୍ରକାର ମଞ୍ଜି ଔଷଧ ବ୍ୟବହାର କରିଥାଏ ଏହା ବ୍ୟବହାର କରିବାଦ୍ଵାରା ଯେଉଁଟା କି ଆମର ଆବଶ୍ୟକତା ମଧ୍ୟ ପୂରଣ କରିଥାଏ